ହଁ ଦର ବୃଦ୍ଧି ପେଟ୍ରୋଲର ଦର ବୃଦ୍ଧି ହେଇଥିବାରୁ ଆମର କ'ଣ ହେଉଛି ନା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହାଫଳରେ କି କ'ଣ ହେଉଛି ନା ଲୋକମାନେ ଏଠିକି ସେଠିକି ଯିବାକୁ ମାନେ କ'ଣ ଚାଲି ଚାଲିଯିବାକୁ ପଡ଼ୁଛି କି ସାଇକେଲ ନେଇଯାଉଛି ଲୋକମାନେ ବହୁତ ଅସୁବିଧା ହେଉଛି ଆଉ ତୁମର କ'ଣ ଦରକାର କୁହ ତା'ର ବଢ଼ିଆ ଇଏରୁ କ'ଣ ହେଉଛି ଆମେ ତ ପେଟ୍ରୋଲ୍ ପମ୍ପର ଅଛୁ ଆମର ତ କିଛି ନାହିଁ ତୁମେ ବରଂ କ'ଣ କଷ୍ଟମର୍ ତୁମେ କହିବ ହଁ ଗାଡ଼ି ହଁ ପେଟ୍ରୋଲର ଦୁରୁପଯୋଗ କରିଥିବାରୁ ହିଁ ଆମ ଧର ଘର ପାଖ ଅବିକା ପାଞ୍ଚଶହ ମିଟର ଦୂରରେ ତୁମେ ଯଦି ତା'କୁ ଗାଡ଼ି ଗାଡ଼ି ନେଇକି ଯିବ ପାଞ୍ଚଶହ ମିଟର ଦୂରକୁ ଯଦି ଗାଡ଼ି ନେଇକି ଯିବ ପେଟ୍ରୋଲର ଅଭାବ ହେବ ପେଟ୍ରୋଲର ଅଭାବ ହେବା ଦ୍ୱାରା ହିଁ ପେଟ୍ରୋଲର ରେଟ୍ ବଢୁଛି ଆମେ ଧର ଫୋନରେ କଥା ହେଉଛେ ଗାଡ଼ି ଷ୍ଟାର୍ଟ କରି ରଖିବାର ଫୋନ ଗାଡ଼ି ଷ୍ଟାର୍ଟ କରି ରଖିକି ଫୋନରେ କଥା କିଛି ଆବଶ୍ୟକତା ବି ନାହିଁ ଯଦି ଆମେ ଗାଡ଼ି ବନ୍ଦ କରିକି ବି ଫୋନରେ କଥା ହେବା ଆମର ପେଟ୍ରୋଲ ବି ବାଞ୍ଚାଇ ପାରିବା ତା ଯାହାଫଳରେ ପେଟ୍ରୋଲର ପେଟ୍ରୋଲ ସଂଗୃହିତ ରହିବ ଏବଂ କ'ଣ ହେବ ନା ଦର ବି କମିଯାଇପାରିବ କିନ୍ତୁ ଆମେ ସେଗୁଡ଼ା ସେ ସମସ୍ତେ ସଚେତନ ହେଇକି ଏହି ପଦକ୍ଷେପ ନେଲେ ମାନେ ପେଟ୍ରୋଲର ରେଟ୍ ବଢ଼ିବା ସଙ୍ଗେ ସଙ୍ଗେ ମଣିଷର ବି ବହୁତ ଉପକାର ହୁଅନ୍ତା ପେଟ୍ରୋଲ ରେଟ୍ ଏତେ ବଢ଼ନ୍ତାନି ଦର ଦରଟା ଠିକ୍ ପରିମାଣରେ ରହନ୍ତା ଇଏ ଦର ଆକାଶଛୁଆଁ ହେଇଯାଉଛି ପେଟ୍ରୋଲ ଦର ସାଧାରଣ ମଣିଷ ବଡ଼ ବଡ଼ ଲୋକ ତାଙ୍କର ହେଇଯିବ ସାଧାରଣ ମିଡ଼ିଲ କ୍ଲାସ୍ ଲୋକମାନେ ବି ବହୁତ ହଇରାଣ ହେଉଛନ୍ତି ଇଏରେ ବହୁତ ଦୂରକୁ ବି ଲୋକମାନେ ଏତେ ସହଜରେ ଆଉ ଯାଇପାରିବେ ନାହିଁ କି ଇଚ୍ଛା ବି କରିବେ ନାହିଁ ପେଟ୍ରୋଲ ଦର ଯେଉଁ ରେଟରେ ହେଲାବେଳକୁ ସେଇହିସାବରେ ମିଡ଼ିଲ କ୍ଳାସ ଲୋକମାନେ ମଜୁରୀ ଲାଗିକିରି ପଇସା ଇନକମ୍ କରୁଛନ୍ତି ଯାହାଫଳରେ କି କ'ଣ କରୁଛନ୍ତି ନା ଯଦି ସେ ତିନିଶହ ଟଙ୍କା ମଜୁରୀ ଦୁଇଶହ ଟଙ୍କା ପେଟ୍ରୋଲ କରି ପେଟ୍ରୋଲ ଲିଟରକୁ ଦୁଇଶହ ଟଙ୍କା ଯଦି ହେବ ଖାଇବେ କ'ଣ ସେ ତାଙ୍କ ଘରକୁ ବି ଘର କେମିତି ଚଳିବ ମାନେ ଏଇଠି ତ ଅଧାରେ ପଳାଇଲା କି ଲୋକମାନେ ହିଁ ସଚେତନ ହେବା ଦରକାର ଫାଷ୍ଟ ହେଉଛି ଲୋକମାନେ ସଚେତନ ହେଲେ ହିଁ ସମାଜର ସମାଜରେ କ'ଣ ଉନ୍ନତି ହେଇପାରିବ ମେନ୍ ହେବା ଦରକାର ହଉ ଲୋକମାନ ହିଁ ଉନ୍ନତି କରିବା ଦରକାର ଲୋକମାନେ ଉନ୍ନତି କଲେ ଲୋକମାନେ ସଚେତନ ହେଲେ ଆମ ଦେଶର ବି ଉନ୍ନତି ହେବ